ହ୍ୟାଲୋ ନା ନା ଭାଇ ସାର୍ ମୁଁ ଖାଦ୍ୟ ପାଇଁ ଅନଲାଇନ୍ରେ ପଇସା ପେମେଣ୍ଟ କରିଥିଲି ଖାଦ୍ୟ ଏତେ ଆହୁରି ପହଞ୍ଚି ନାହିଁ ତା ପାଖକୁ ଫୋନ୍ କଲା ଆସିକି ସେ କହୁଛି ପଇସା ଆସିନାହିଁ କେଉଁଠି ଅଟିକି ଯାଇଛି ନା କ'ଣ ଆପଣ ମୋ ପାଖରେ କେମିତି ଖାଦ୍ୟ ପହଞ୍ଚିବ ଆପଣ ଟିକେ ଉପକୃତ ହେବେ ଆଉ ମୋର ପଇସା ଆଉ ବି ଅନଲାଇନ୍ରେ ପଠାଇବା ପାଇଁ ପଇସା ନାହିଁ ଆଉ ଆପଣ ସେଇଟା ଟିକେ ସମାଧାନ କରିକିରି ମୋ ପାଖକୁ କେମିତି ଖାଦ୍ୟଟା ପହଞ୍ଚିବାବା ପାଇଁ ଚେଷ୍ଟା କରିବେ ମୁଁ ଉପକୃତ ହେବି